ହଁ ହ୍ୟାଲୋ ଆଜ୍ଞା କୁହନ୍ତୁ ହଁ କୁହନ୍ତୁ ପୋଟଳ କିଲୋ ପଇଁଚାଳିଶ ଚାଲିଛି ଆଜ୍ଞା

କେତେ କେ ଜି ନେବେ କହୁ ନାହାଁନ୍ତି ହେବ କ'ଣ ପାଇଁ ହେବନି କହିଲେ ଆପଣ କେତେ ନେବେ କେତେ ଦୁଇ କୁଇଣ୍ଟାଲ୍ ହେଲେ ଚାଳିଶ ଲେଖାଁ ଦେବେ ଆଉ ଆଳୁ କିଲୋ ତ କେତେ ନେବେ କେତେ ଗୋଟେ କୁଇଣ୍ଟାଲ୍ ନେବେ ଆସନ୍ତୁ ଆସିବା ପରେ ଠିକ୍ କରି ଦେବା ଆଉ ପୋଟଳର ରେଟ୍ ଆପଣ ତ ଜାଣିଛନ୍ତି ଆଉ ମାର୍କେଟ୍ରେ କେମିତି ଚାଲିଛି ନାଁ କମ୍ରେ ତ ହେଉନି ଆଜ୍ଞା ଯଦି ବେଶି ତ ନେଉଛନ୍ତି ହେଲେ ଦି ଟଙ୍କା କମାଇବେ ଆଉ ହେବନି ଆଜ୍ଞା ଫୁଲକୋବିର ରେଟ୍ ଅଛି ଏବେ ତ ଥାର୍ଟି ଫାଇଭ୍ ଅଛି ପଇଁତିରିଶ ଟଙ୍କା ଅଛି ହଁ କେତେ ନେବେ ପିଆଜର କେ ଜି ତ ଏବେ ତିରିଶ ଅଛି ଆଜ୍ଞା କେତେ ନେବେ ଚାଲିଶ କେ ଜି ନେବେ ବୋଇଲେ ଆପଣ ଗୋଟେ କାମ୍ କରନ୍ତୁ ଟଙ୍କାଟେ ଡିସ୍କାଉଣ୍ଟ୍ ଦେଇ ଦେବି ଆଉ

ଆପଣଙ୍କ ଇଛା ଆଜ୍ଞା ଆପଣ ଯେତେବେଳେ ଆସିଲେ ବି ଆମ ପାଖରେ ଷ୍ଟକ୍ ଅଛି ଆପଣ ଆସିଲେ ଆପଣଙ୍କ ଆଗରେ ହିସାବ କରି ଦେଇଦେବୁ ଆଉ ହଁ ଭଡ଼ାରେ ଯାଉଛି ଆଉ ଆପଣଙ୍କ ସାମାନ୍ ନେବା ପାଇଁ କିଛି ଟେନସନ୍ ନାହିଁ ଆଜ୍ଞା ଆମ ପାଖରେ ଗାଡ଼ି ଅଛି ଗାଡ଼ି ଯିବ ହଁ ଠିକ୍ ଅଛି ହଁ କୁହନ୍ତୁ ଟମାଟୋ କିଲୋ ତ ଏବେ ରେଟ୍ କହିବି ନାଁ ଆପଣ ଏମତି ପାଇକର ରେଟ୍ଟା ଆପଣଙ୍କର କୋଡ଼ିଏ ପଡ଼ିବ ଆଜ୍ଞା ବାଇଗଣ ତ ଚାଲିଶ ଟଙ୍କା ସେତଳକୁ ତ ଆଉ ଦେଇ ହେବନି ଆଜ୍ଞା ହଁ ଗାଜର ବି ହେବ କହୁ ନାହାଁନ୍ତି ଟମାଟୋ କେତେ ନେବେ ମୁଁ ଟିକେ ଆପଣ କରନ୍ତୁ ଆଜ୍ଞା ମୁଁ ଲେଖି ଦେଉଛି ହଁ ପଇଁତିରିଶ କେ ଜି ଆଉ କ'ଣ କହିଥିଲେ ବାଇଗଣ କେତେ ନେବେ ଚାଳିଶ କେ ଜି ହଁ ଆଉ କ'ଣ ପଚାରୁଥିଲେ ଗାଜର କେତେ ନେବେ ହଉ ଠିକ୍ ଅଛି ଆଜ୍ଞା ଆପଣ ଆସନ୍ତୁ ହିସାବ କରିକି ନା ଆପଣଙ୍କୁ ଦେଇ ଦେବୁ ଆଉ ହଉ ଠିକ୍ ଅଛି ଆଜ୍ଞା ଧନ୍ୟବାଦ୍